ଆମ ଅଞ୍ଚଳରେ ଷ୍ଟାଡ଼ିୟମ୍ ମଇଦାନ କିମ୍ବା ବଡ଼ ପଡ଼ିଆକୁ ଦେଖିଲେ ଗୋଟେ ମିନି ଷ୍ଟାଡ଼ିୟମ୍ ଅଛି ଯାହାକି ସେଠାକାର ବା ଆମ ଅଞ୍ଚଳର ପିଲାମାନଙ୍କର ଖେଳ ପାଇଁ ବହୁତ ଭଲ ଭାବରେ ସାହାଯ୍ୟ କରୁଛି ସେହି ମିନିଷ୍ଟାଡ଼ିୟମ୍ଟି ଏରସମା ଯୁବ ସଚେତନ ନାଗରିକ ମଞ୍ଚ ତଥା ଏରସମା ଯୁବକମାନଙ୍କ ପାଇଁ ଗୋଟେ ଭଲ ପ୍ରୋତ୍ସାହନ ଯାହାକି ଯାହା ଦ୍ୱାରା ସେମାନେ ସେମାନଙ୍କର ପ୍ରିୟ ଖେଳ ସେଠାରେ ଖେଳିପାରୁଛନ୍ତି ତାହାକୁ ଆମେ ଏରମମା ମିନି ଷ୍ଟାଡ଼ିୟମ୍ ବା ଆଞ୍ଚଳିକ ଯୁବ ପରିଷଦ ପଡ଼ିଆ ଭାବରେ ମଧ୍ୟ ଜାଣିଛୁ ଏରସମାରେ ଏହି ମିନିଷ୍ଟାଡ଼ିୟମ୍ଟି ବହୁ ପୂର୍ବରୁ ଚାଲୁଅଛି ଏବଂ ଏହା ଦ୍ଵାରା ବହୁତ ଲୋକମାନେ ବହୁତ ପିଲାମାନେ ମଧ୍ୟ ଲାଭରେ ରହୁଛନ୍ତି